ମୁଁ ସବୁଠାରୁ ସୁନ୍ଦର ଜାଗାକୁ ଯାଇଥିବା ସ୍ଥାନର ନାମ ହେଉଛି ନର୍ସିଂହନାଥ ଏବଂ ହରିଶଙ୍କର ମୁଁ ମୋର ପରିବାର ସହିତ ଯାଇଥିଲି ସେଠାରେ ବହୁତ ସୁନ୍ଦର ଜାଗା ଦେଖିଲି ଏବଂ ବୁଲିକି ମଧ୍ୟ ଆସିଲୁ ସେଠାରେ ଶିବ ମହାଦେବ ପୂଜା ପାଆନ୍ତି ଏବଂ ସେଠାରେ ହନୁମାନ ମଧ୍ୟ ପୂଜା ପାଆନ୍ତି ସେଠାକୁ ବହୁତ ଜିଲ୍ଲାରୁ ମଧ୍ୟ ଲୋକମାନେ ଆସନ୍ତି ସେଠାରେ ପାହାଡ଼ ଉପରେ ଝରଣା ରହିଥିଲା ଏବଂ ଆମେ ପାହାଡ଼ ଉପରକୁ ଚଢ଼ିକି ଝରଣା ଦେଖିବାକୁ ଯାଇଥିଲୁ ସେ ପାହାଡ଼ର ସୌନ୍ଦର୍ଯ୍ୟ ବହୁତ ମନଲୋଭା ଥିଲା ସକାଳର ସେହି ସୂର୍ଯ୍ୟାସ୍ତ ସୁନ୍ଦର ଦେଖା ଯାଉଥିଲା ଆଉ ସେ ସନ୍ଧ୍ୟା ସମୟର ସୁର୍ଯ୍ୟ ଉଦୟ ବହୁତ ଅଧିକ ସୁନ୍ଦର ଦେଖା ଯାଉଥିଲା ତାହା ଏବେ ପର୍ଯ୍ୟନ୍ତ ମନେ ରହିଛି